ବଲାଙ୍ଗୀର ଜିଲ୍ଲାର ମିଶନ ଶକ୍ତି ମିଶନ ଶକ୍ତି ଓ ନାରୀମାନଙ୍କୁ ବଲାଙ୍ଗୀର ଜିଲ୍ଲାର ବହୁତ ପ୍ରୋତ୍ସାହନ ମିଳିଛି ଯେପରିକି ନାରୀ ନାରୀମାନଙ୍କୁ ଭାବନ୍ତି ଯେ ନାରୀମାନଙ୍କ ଯଦି ଚୁଲି ମୁଣ୍ଡ ନାରୀମାନଙ୍କ ସବୁବେଳେ ଭାବନ୍ତି ପୁରୁଷମାନେ କି ସେଇ ସବୁ ସେଇମାନେ ଖାଲି ରନ୍ଧାକଟା କାମ କରିପାରିବେ କିନ୍ତୁ ସରକାର ଗୋଟିଏ ଗୋଟିଏ ନିୟମ ମିଶନ ଶକ୍ତି ଦ୍ୱାରା ନାରୀମାନଙ୍କୁ ପ୍ରୋତ୍ସାହନ କରିଛନ୍ତି ଯେପରିକି ମିଶନ ଶକ୍ତି ଦ୍ୱାରା କିଛି କାମ କରିପାରେ ନିଜର ପରିବାରକୁ ସେମାନେ ପରିପୋଷଣ କରିପାରିବି ବଲାଙ୍ଗୀର୍ ଜିଲ୍ଲାର ମିଶନ ଶକ୍ତି ଦ୍ୱାରା ସେମାନେ ବହୁତ ପ୍ରୋତ୍ସାହନ କରିଛନ୍ତି